ଆଣ୍ଠୁ ଯନ୍ତ୍ରଣା ଭଲ କରିବା ପାଇଁ ଆମ ଗାଁରେ ବିଭିନ୍ନପ୍ରକାରର ଘରୋଇ ଉପଚାର ଲୋକପ୍ରିୟ ଅଟେ ଯେପରି କି ଆଣ୍ଠୁ ଯନ୍ତ୍ରଣାକୁ ଭଲ କରିବା ପାଇଁ କରଞ୍ଜ ତେଲ ଜଡ଼ା ତେଲ ଆଣ୍ଠୁ ଏବଂ ଗଣ୍ଠିରେ ଲଗାଇଲା ଠୁ ତା'ର ଦରଜ କମିଥାଏ ଆଣ୍ଠୁ ଯନ୍ତ୍ରଣା ହେଲେ ବିଭିନ୍ନପ୍ରକାରର ମଧ୍ୟ ଯୋଗାସୋନ କରି କରିବା ପାଇଁ ମଧ୍ୟ ଲୋକମାନଙ୍କୁ କୁହାଯାଇଥାଏ